ମତେ ଶପିଂ କରିବାକୁ ବହୁତ ଖୁସି ଲାଗେ କାହିଁକିନା ସବୁବେଳେ ମୋତେ କିଛି ନା କିଛି ଜିନିଷ କିଣିବାକୁ ବହୁତ ଭଲଲାଗେ ଆମ ଏଇଠି ଯାଜପୁରରେ ବହୁତ ଶପିଂ ମଲ୍ ଅଛି ଯେମିତିକି ମେଟ୍ରୋ ବଜାର ସିଟି ଲାଇଫ୍ ଭି ଟୁ ଆଉ ମ୍ୟାକ୍ସ ଆଉ ବାଜାର କୋଲକାତା ଇତ୍ୟାଦି ବହୁତ ଶପିଂ ମଲ୍ ଅଛି ମୁଁ ସବୁବେଳେ ଗଲେ କିଛି ନା କିଛି ଆଣିବାକୁ ଭଲପାଏ ମୋତେ ଟପ୍ସ କୁର୍ତ୍ତି ଲେଗିଂସ୍ ପ୍ୟାଣ୍ଟ ବିଭିନ୍ନ ପ୍ରକାର ଜିନିଷ ଆଣିବାକୁ ଭଲଲାଗେ ଏମିତି ବି ମୁଁ ବହୁତ ଲେଡ଼ିଜ୍ କର୍ଣ୍ଣର ମଧ୍ୟ ଯାଏ ସେଠୁ ମୁଁ ଲିପଷ୍ଟିକ୍ କାଜଲ ଆଇ ଲାଇନର ମେକ୍ ଅପ୍ ପାଉଡର ଇୟରରିଂ ଇତ୍ୟାଦି ବହୁତ ଜିନିଷ ଆଣିଥାଏ ଏହାଦ୍ଵାରା ମୋତେ ବହୁତ ଆନନ୍ଦ ଓ ଖୁସି ଲାଗିଥାଏ